ଆଜ୍ଞା କ'ଣ କରୁଛ ବୁଲିବା ବାଲିଯାତ୍ରା ବୁଲିବାକୁ ଯିବା ଚାଲଯିବା ଆଉ ଗାଡ଼ି କରିବା ଆମର ଝିଅ ପୁଅ ଆଉ ସପରିବାର ଯିବେ

କେତେ ପଇସା ନେଲେ ହେବ ମୁଁ ମୁଁ ଛୁଆଙ୍କର ଖେଳଣା କିଣିବି ମୋର ବାଲିଯାତ୍ରାରେ ଜିନିଷ କିଣିବି କାନର କିଣିବି ପାଉଁଜି କିଣିବି ଚୁଡ଼ି କିଣିବି ଏମିତି କିଣିବି ମୋର ବି ଆହୁରି ବି କିଣିବାକୁ ଅଛି ପା'ପୋଛ କିଣିବି ଆଉ ମୋର ତ ଲେଟ୍ ହୋଇପାରେ ତମର ଜଲଦି ସାରିପାରେ କହି ହେଉନି ମୋର ଟିକିଏ ଲେଟ୍ ହୋଇପାରେ ସ୍ଵାମୀଙ୍କର କିଣିବି ଯୋତା କିଣିବି ତାଙ୍କର କହୁଥିଲେ ବ୍ରସ୍ ନାହିଁ କିଣିବି ନେଲ୍ କଟର୍ ନାହିଁ କିଣିବି ଛୁଆଙ୍କର କିଣିବି ମୋର କିଣିବି ଏତେ ଜିନିଷ କିଣିଲା ବେଳକୁ ମୋତେ ଅପେକ୍ଷା କରିପାରିବନା

ଆଉ ତୁମେ ତୁମ ପଇସାପତ୍ର ଆଣିଛ ହେବନା ହେଉ ହେଉ ହେଉ ଆଉ ଯାତ୍ରାରେ କୁଆଡ଼େ ଭଲ ଭଲ ଶାଢ଼ୀ ପଡ଼ୁଛି ପଡ଼ୋଶୀ ମାନେ କହୁଛନ୍ତି ସମସ୍ତେ ଯେଉଁମାନେ ଆଗରୁ ଯାଇଥିଲେ ସେମାନେ କହୁଛନ୍ତି ଭଲ ଭଲ ଶାଢ଼ୀ ବି ମିଳୁଛି ଆଉ ଡିସକାଉଣ୍ଟରେ ମିଳୁଛି କପ୍ ପ୍ଳେଟ୍ ଆଉ ଯୋତା ବି ମୋର ଆଣିବାର ଅଛି ଏଇସବୁ ଆଣିବାର ଅଛି

ଆଉ ଦହିବରା ଆଣିଥାନ୍ତେ ଆମ ଛୁଆ ଭାରି ଭଲ ପାଆନ୍ତି ଜଳଖିଆ ସାଙ୍ଗରେ ଖାଇବା ପାଇଁ ଦହିବରା ଆଣିଥାନ୍ତେ ଆଉ କୋରୋନାରେ ତ ଯାଇପାରିଲେନି ଦୁଇ ବର୍ଷ କୋରୋନା ହେଲା ବାଲିଯାତ୍ରା ବୁଲିପାରିଲେନି ଆଉ ସବୁଜିନିଷ ଟିକେ ସଟ୍ ହେଉଛି ଭଲ ଭାବରେ ବୁଲିବା ତ ସବୁ ଜିନିଷ ଆଣିବା ହଁ ବହୁତ ବୁଲିବାର ବହୁତ ଜିନିଷ ଆଣିବାର ଅଛି ଆଉ ବ୍ୟସ୍ତ ହେବନି ଯାଇକରି ହେଉ ହେଉ ତା'ହେଲେ ରହୁଛି ଆଉ ପରେ କଥାବାର୍ତ୍ତା ହେବା ଆଉ